ହ୍ୟାଲୋ କାଳିଆ ଟ୍ରାଭେଲରୁ କହୁଛନ୍ତି ମୁଁ ଆଜ୍ଞା କନିକା ଛକରୁ କହୁଥିଲି ମୋର ଟିକିଏ ଗାଡ଼ି ଦରକାର ପରଦିନ ମୋର ଯିବାର ଅଛି ସକାଳ ପାଞ୍ଚଟାରୁ ଠିକ୍ ଅଛି ଆସୁ ଆସୁ ତ ରାତି ନଅଟା ହେଇଯିବ ଗୋଟେ ଭଲ ଗାଡ଼ିଟେ ଦେବେ ଯେମିତି ତା'ର ଏ ସି କାମ କରୁଥବ ସିଟ୍ର ଭଲ ସୁବିଧା ଅଛି ତ ହଉ ଠିକ୍ ଅଛି ଡ୍ରାଇଭରଟେ ଗୋଟେ ଭଲ ଡ୍ରାଇଭର ଦେବେ ଡ୍ରାଇଭର ସମୟ ଅନୁସାରେ ପହଞ୍ଚିପାରିବ ଟି ଠିକ୍ ଅଛି ଭଲ ଡ୍ରାଇଭରଟେ ଦେଲେ ମୁଁ ଟିକିଏ ଭଲ ହୁଅନ୍ତା ହଁ ଆମେ ଠିକ୍ ନଅଟା ସୁଦ୍ଧା ଆସି ପହଞ୍ଚିଯିବୁ ଘରେ କିନ୍ତୁ ଜଲଦି ଯିବାର ଅଛି ପାଞ୍ଚଟା ବେଳେ ଆସିବ ଟି ହଉ ଆପଣଙ୍କର କିଲୋମିଟର୍ ପିଛା କେତେ ନେଉଛନ୍ତି ଭାଇ ଟିକିଏ କିଛି କମ୍ କରନ୍ତୁ ହେବନି କିଛି ହଉ ଫେରିଲାବେଳେ ଦେଖିବି ଆଉ କ'ଣ ମୁଁ ଆଗେ ଆଡ଼ଭାନ୍ସ ଦେଇ ଦେବି ଟଙ୍କା ଠିକ୍ ଅଛି ଭାଇ ଆପଣଙ୍କର ଏଇଟା ଫୋନ ପେ ନମ୍ବରଟା ତି ହଉ ଠିକ୍ ଅଛି ଆପଣଙ୍କ ନମ୍ବରକୁ ମୁଁ ଆଡ଼ଭାନ୍ସଟା ପଠାଇ ଦେଇଥିବି ଶୀଘ୍ର ଆସି ପହଞ୍ଚିବେ ସକାଳ ଟାଇମ୍ରେ ଆସି ପହଞ୍ଚିଯିବେ ଆଉ ହଉ ରହିଲି ଭାଇ